ଭାରତ ପୃଥିବୀର ଏକ ନିଆରା ରାଷ୍ଟ୍ର ଏଥିରେ ବିଭିନ୍ନ ରାଜ୍ୟମାନ ଅଛନ୍ତି ସେଥିରୁ ବିଭିନ୍ନ ରାଜ୍ୟମାନଙ୍କର ଭିନ୍ନଭିନ୍ନ ଭାଷା ଚାଲିଚଳନି ଖାଦ୍ୟ ପାନୀୟ ଏସବୁ ଏଥିରୁ ଓଡ଼ିଶା ରାଜ୍ୟଟା ଟିକିଏ ଅନ୍ୟତମ ଓଡ଼ିଶାର ସଂସ୍କୃତିକ ସଂସ୍କୃତି ଓଡ଼ିଶାର ସଂସ୍କୃତି ଓଡ଼ିଶାର କଳା ଓଡ଼ିଶାର ଐଶ୍ୱର୍ଯ୍ୟ ଏହା ବିଶ୍ୱ ପ୍ରସିଦ୍ଧ ଯେପରିକି ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ମନ୍ଦିର ମା' ସମଲେଶ୍ୱରୀ ମନ୍ଦିର ଏସବୁ ମନ୍ଦିର ଗୁଡ଼ିକ ଏହିସବୁ ମନ୍ଦିର ଗୁଡ଼ିକରୁ ଓଡ଼ିଶାର କଳା ଏବଂ ଐଶ୍ୱର୍ଯ୍ୟ ଏସବୁ ଗୁଡ଼ିକ ପରିଚୟ ଦିଏ ସେଥିମଧ୍ୟରୁ ଓଡ଼ିଶାର ଖାଦ୍ୟ ଭାଷା ଓଡ଼ିଶାରୁ ସାଧାରଣତଃ ଓଡ଼ିଆ ଭାଷା ଓଡ଼ିଶାରେ ଓଡ଼ିଆ ଭାଷା କୁହଯାଏ ସେଥିରେ ମଧ୍ୟ ଉତ୍ତର ଓଡ଼ିଶା ପୂର୍ବ ଓଡ଼ିଶା ଏସବୁ ଓଡ଼ିଶାମାନଙ୍କରେ ଓଡ଼ିଶାର କଥାବାର୍ତ୍ତାର ଚାଲିଚଳନିରେ ଟିକିଏ ଭିନ୍ନ ଭିନ୍ନ ଯେପରିକି ସମ୍ବଲପୁର ପଟ ଅଞ୍ଚଳରେ ସେପଟେ ପଟେ ମା' ସମଲେଶ୍ୱରୀ ସେପଟ ପଟେ ସମ୍ବଲପୁରୀ ଭାଷା କୁହାଯାଏ ସେଠାକାର ଚାଲିଚଳନ ଖାଦ୍ୟ ପଦାର୍ଥ ଖାଦ୍ୟ ଖାଦ୍ୟ ପାନୀୟ ଏସବୁ ଅଲଗା ଅଲଗା ଯେପରିକି ପୁରୀ ପଟର ଭାଷା ପୁରୀ ଅଞ୍ଚଳର ଭାଷା ପୁରୀ ପଟେ ଓଡ଼ିଆ ଉଡ଼ିବା ଓଡ଼ିଆ ଭାଷା କଟକ ପଟ ଅଞ୍ଚଳର କଟକିଆ ଭାଷା ଏସବୁ ଏସବୁ ଭିନ୍ନଭିନ୍ନ